ଯୋଗ ଅଭ୍ୟାସ ପ୍ରତି ମତେ ରାମଦେବ ବାବାଙ୍କର ସୁସ୍ଥ ଦେହ ଆକର୍ଷଣ କରିଥିଲା ଏବଂ ଯେତେବେଳେଠୁଁ ମୁଁ ଯୋଗ ଅଭ୍ୟାସ ଆରମ୍ଭ କଲି ମୋର ଆଖିରେ ପ୍ରୋବ୍ଲେମ୍ ଥିଲା କିନ୍ତୁ ଏବେ ଯୋଗ ଅଭ୍ୟାସ କରିଲା ପରେ ଆଖି ମଧ୍ୟ ମୁଁ ଭଲ ଦେଖିପାରୁଛି ଏବଂ ମୋର ମସ୍ତିସ୍କ ମଧ୍ୟ ଭଲ ରହୁଛି ଓ ମୋ ଦେହ ମଧ୍ୟ ଫିଟ୍ ଅଛି ଆଉ ଆଜିକାଲି ଲୋକମାନେ ଯୋଗ କରି ତାଙ୍କ ମୋଟାପା କମ୍ କରୁଛନ୍ତି ଏବଂ ପେଟ ବଢ଼ିଯାଇଥିବାକୁ ବି କମ୍ ମଧ୍ୟ କରୁଛନ୍ତି ଏଇଥିପାଇଁ ମୋତେ ଯୋଗ ଅଭ୍ୟାସ ପ୍ରଥମେ ଆକର୍ଷଣ କରିଥିଲା